ମତେ ଓଡ଼ିଆ ଶବ୍ଦ ଗୁଡ଼ିକ ବହୁତ ପସନ୍ଦ ଲାଗେ ଯେମିତିକି ଉଦାହରଣ ସ୍ୱରୂପ ସାହାଯ୍ୟ ପରାତ୍ମକ ଏସବୁ ଶବ୍ଦ ଗୁଡ଼ିକ ମତେ ବହୁତ ପସନ୍ଦ ହୁଏ ଆଉ ଏବଂ ଖଣ୍ଡ ବାକ୍ୟ ଗୁଡ଼ିକ ହେଉଛି ଯେଉଁ ବାକ୍ୟକୁ ଆମେ ଖଣ୍ଡ ଖଣ୍ଡ କରି ଅଧା ଅଧା କରି କହୁଛୁ ତାକୁ ଖାଣ୍ଡ ବାକ୍ୟ ହେଉଛି ଯେମିତିକି ସାଂସ୍କୃତିକ ଏବଂ ଓଡ଼ିଆ ଭାଷା ହେଉଛି ଆମର ମାତୃଭାଷା ଯେହେତୁ ଆମେ ଓଡ଼ିଶାବାସୀ ଓଡ଼ିଶାରେ ରହୁଛୁ ଆମେ ଓଡ଼ିଶା ପଢ଼ିଛୁ ଆମ ଓଡ଼ିଶାର ଫେଭରେଟ୍ ଫୁଡ଼୍ ପଖାଳ ଆମେ ସବୁ ଓଡ଼ିଆରେ ଚାଲୁଛୁ ସେଥିପାଇଁ ଆମେ ଓଡ଼ିଶା ଓଡ଼ିଆ ଭାଷା କହୁଛୁ ଏବଂ ମୁଁ ନିଜେ ଗର୍ବିତ ଆମ ଘର ସମସ୍ତେ ଏବଂ ଆମ ଓଡ଼ିଶାବାସୀ ମିଶା ସମସ୍ତେ ଗର୍ବିତ ବୋଲି ଓଡ଼ିଶା ଆମେ ଓଡ଼ିଆ ଭାଷା କହୁଛୁ ବୋଲି ଏବଂ ମୁଁ ନିଜକୁ ନିଜକୁ ବହୁତ ହିଁ ଗର୍ବ ମନେ କରୁଛିି ଆଉ ମୁଁ ଓଡ଼ିଶାର ଓଡ଼ିଶାବାସୀ କହୁଛିି ବୋଲି